ସାଧାରଣତଃ ପଶୁମାନଙ୍କୁ ବହୁତ ସାରା ରୋଗ ହୋଇଥାଏ ତ ପଶୁମାନଙ୍କ ଭିତରେ ଗାଈ ଛେଳି କୁକୁର ଏସବୁ ମୁଁ ଘରେ ରଖିଛି ତ ଏସବୁ ଘରେ ରଖି ପାଳନ କରି ଏମାନଙ୍କୁ ସାଧାରଣତଃ ଗାଈମାନଙ୍କୁ ଗାଈମାନଙ୍କୁ କ'ଣ ଯେମିତିକି ଫାଟୁଆ ରୋଗ ହୁଏ ଗାଈମାନଙ୍କୁ ସାଧାରଣତଃ ଫାଟୁଆ ରୋଗ ଜିଭରେ ହୁଏ ତ ଫାଟୁଆ ରୋଗ ଜିଭରେ ହେଲେ ସେମାନେ ଖାଇପାରନ୍ତି ନାହିଁ ଖାଇବାକୁ ବହୁତ କଷ୍ଟ ହୁଏ ଫାଟୁଆ ରୋଗ ଅଧିକ ବଢ଼ିଗଲେ ସେଇଟା ଗୋଡ଼ରେ ହେଇଯାଏ ଗାଈମାନଙ୍କର ତ ଗୋଡ଼ରେ ହେଲେ ସେ ତ ସେ ତା'ର ସେଇଟା ବହୁତ କାଟେ ଚାଲିବାରେ ତ ଗୋଡ଼ରେ ହେଲେ ସେ ସେମାନେ ୟାର ଉପଚାର ପାଇଁ ଆମେ ସେମାନଙ୍କୁ କୁହନ୍ତି କାଦୁଅରେ ଚଲେଇବା ପାଇଁ ତ କାଦୁଅରେ ଚଲେଇଲେ ସେଇଟା କ'ଣ ହୁଏ ନା ସେଇ ଜୀବାଣୁ ତକ କାଦୁଅରେ ରହିଯାଏ ତ ସେଥିପାଇଁ କାଦୁଅରେ ଚଲାନ୍ତି ଆଉ ହଁ ଗୋଡ଼ରେ ତେଲ ଘଷି ଦିଅନ୍ତି ତ ଯାହାଦ୍ୱାରା ସେଇ ରୋଗଟା ବହୁତ ଜଲଦି ଭଲ ହେଇଯିବାର ସମ୍ଭାବନା ଥାଏ ତା'ପରେ କୁକୁରକୁ ଯେମିତିକି କୁଣ୍ଡିଆ ରୋଗ ହୁଏ ହଁ କୁଣ୍ଡିଆ ରୋଗ ହେଲେ ବହୁତ କୁଣ୍ଡେଇ ହୁଏ କୁଣ୍ଡେଇ ହେଲେ ରୁମ ଝଡ଼ି ପଡ଼େ ରୁମ ଝଡ଼ି ଗଲେ ଦେହ ହାତ ନାଲି ପଡ଼ିଯାଏ ସେଠି ହଳଦୀ ଲଗାଯାଏ ଯାହାଦ୍ୱାରା ହଳଦୀ ଲଗେଇ ଦେଲେ ମୁଁ ହଳଦୀ ଲଗେଇଦିଏ ଯାହାଦ୍ୱାରା ସେ ଜୀବାଣୁଗୁଡ଼ାକ ମରିଯାଆନ୍ତି ଏବଂ ଧୀରେ ଧୀରେ ସେ ଯାଗା ଭଲ ହେବାକୁ ଲାଗେ ଧୀରେ ଧୀରେ ରୁମ ବି ଉଠିବାକୁ ଲାଗେ ତ ଧୀରେ ଧୀରେ କୁଣ୍ଡିଆ ରୋଗ ଭଲ ହେଇଯାଏ